ଏହି ଅଞ୍ଚଳରେ ପକ୍ଷୀମାନେ ଦେଖିବାକୁ ବହୁତ ଗୁଡ଼ିଏ ପକ୍ଷୀ ଦେଖିବାକୁ ମିଳେ ତାଙ୍କ ମଧ୍ୟରୁ ପାରା କାଉ ଶାଗୁଣା ଚିଲ ବଣି ଶୁଆ ଏହିସବୁ ପକ୍ଷୀ ଆମେ ଦେଖିବାକୁ ମିଳୁ ହଳଦୀବସନ୍ତ ଦେଖିବାକୁ ମିଳୁ ଆଉ କୋଇଲିକୁ ଦେଖିବାକୁ ମିଳୁ ସମସ୍ତଙ୍କୁ ଦେଖିବାକୁ ବହୁତ ଭଲଲାଗେ ଆ ଯଦି ପଚାରିବେ ମୋର ପ୍ରିୟପକ୍ଷୀ ମୋର ପ୍ରିୟପକ୍ଷୀ ହେଲା ଶୁଆ କାହିଁକିନା ଏଁ ଶୁଆ ମୋର ଏଥିପାଇଁ ପ୍ରିୟ ତା ରଙ୍ଗ ମୋତେ ସବୁଠୁ ସୁନ୍ଦର ଲାଗେ ତା ସବୁଜରଙ୍ଗ ମୋତେ ଭଲଲାଗେ ତା ସବୁଜ ରଙ୍ଗରେ ତା ନାଲିଆଥଣ୍ଟ ଆହୁରି ସୁନ୍ଦରଲାଗେ ଏଥିପାଇଁ ମୋତେ ଶୁଆ ବହୁତ ପସନ୍ଦ ଆଉ ଶୁଆ ହିଁ ଏକମାତ୍ର ପକ୍ଷୀ ଯାହାକି ସିଏ ଆମେ ଯାହା କହିଲେ ସିଏ ସେୟା କହେ ଆଉ ଶୁଆକୁ ଆମେ ଆମେ ଘରେ ବି ପାଳୁ କାହିଁକିନା ଶୁଆପାଇଁ ଆମେ କିଛି ଅଧିକା ଖର୍ଚ୍ଚ କରିବାକୁ ପଡ଼େନି ଆମେ ଯାହା ଖାଉଥିବା ଖାଦ୍ୟ ଶୁଆ ଖାଇବାକୁ ବହୁତ ପସନ୍ଦ କରେ ତା ମଧ୍ୟରୁ ଭାତ ଡାଲି ଶୁଆ ଖାଏ ଭଲ ପାଏ ଫଳମୂଳ କିଛି ଖାଏ ଲଙ୍କା ଖାଏ ଏତେ ସୁନ୍ଦର ତାର କଥାବାର୍ତ୍ତା ଯାହାଫଳରେ ସେ ମୋ ନାଁ ମୋ ଘରର ଲୋକ ନାଁ ଧରି ଡାକେ ଘର ଭିତରୁ କିଏ ପ୍ରବେଶ କଲେ ତାଙ୍କ ନାଁ ବି ପଚାରେ ଅଁ ଆ ସେଥିପାଇଁ ମୋତେ ଶୁଆ ବହୁତ ଭଲ ଲାଗେ ଶୁଆ ତ ପ୍ରାୟତଃ ଏ ଘରେ ସମସ୍ତେ ପାଳନ୍ତି ଆଉ ଶୁଆକୁ ତାଙ୍କ ମୁହଁରୁ କଥା ଶୁଣିବା ପାଇଁ ପ୍ରାୟ ସମସ୍ତେ ଭଲ ପାଆନ୍ତି ଯାହାଫଳରେ ଶୁଆ ମିଠାମିଠା କଥା କୁହେ ଆଉ ଶୁଆମାନେ ଏଥିପାଇଁକି ଏଥିପାଇଁ ସମସ୍ତେ ଶୁଆମାନଙ୍କୁ ପସନ୍ଦ କରନ୍ତି ଆଉ ସବୁ ଶୁଆମାନେ ଯେତେବେଳେ ଉଡ଼ନ୍ତି ଆକାଶରେ ଖୁବ୍ ସୁନ୍ଦର ଲାଗେ ଆଉ ସତ କହିବାକୁଗଲେ ଆକାଶରେ ଆକଚୁଆଲି ଶୁଆ ଉଡ଼ିଲେ ଆକାଶରେ ଖୁବ୍ ସୁନ୍ଦର ଦେଖାଯାଆନ୍ତି ଆଉ ଭଲ ଲାଗନ୍ତି